ଆମ ଗାଁରେ ବାହାଘର ଆୟୋଜନ ପୂର୍ବରୁ ପୁଅ ଘର ଯେଉଁମାନେ ଥାଆନ୍ତି ପୁଅ ଘର ପରିବାର ଲୋକ ପ୍ରଥମେ ଝିଅମାନଙ୍କ ପରିବାରକୁ କୌଣସି ମଧ୍ୟସ୍ଥିଙ୍କ ମାଧ୍ୟମରେ ତାଙ୍କର ଚିହ୍ନା ଜଣା ଲୋକଙ୍କ ମାଧ୍ୟମରେ ଖବର ଦେଇଥାଆନ୍ତି ତାପରେ ଖବର ଦେଲା ପରେ ନିର୍ଦ୍ଧାରିତ ସମୟ ସେମାନେ ଯେଉଁ ଦିନ ସମୟ ଧାର୍ଯ୍ୟ କରନ୍ତି ସେଇ ସମୟରେ ସେଠାକୁ ଯାଆନ୍ତି ଏବଂ ତାଙ୍କ ଦେଖା ସାକ୍ଷାତ ହୁଏ ଏବଂ ଦୁଇ ପରିବାର ଯେଉଁମାନେ ମୁଖ୍ୟ ବ୍ୟକ୍ତି ସେମାନେ ସେମାନେ ଥିବା ସହିତ ଯେଉଁମାନେ ବର ପାତ୍ର ଏବଂ କନ୍ୟା ଥାନ୍ତି ସେମାନଙ୍କ ସ୍ତ୍ରୀ ତାଙ୍କର ଯଦି ବର ପକ୍ଷ ଯାଇଥାନ୍ତି କନ୍ୟା ଯିଏ ଥାନ୍ତି ସେମାନଙ୍କୁ ସେମାନେ କିଛି ପ୍ରଶ୍ନ କରନ୍ତି ପାରମ୍ପରିକ ପ୍ରଶ୍ନ କରନ୍ତି ଏବଂ ତାଙ୍କର ବ୍ୟକ୍ତିଗତ ପ୍ରଶ୍ନ କିଛି କରିଥାନ୍ତି ତା'ପରେ ସେମିତି କନ୍ୟା ପକ୍ଷ ମଧ୍ୟ ଯେତେବେଳେ ବରକୁ ଦେଖିବାକୁ ଆସନ୍ତି ସେମାନେ ମଧ୍ୟ କିଛି ପ୍ରଶ୍ନ କରନ୍ତି ଏବଂ ତାଙ୍କର ଦେଖା ସାକ୍ଷାତ ହୁଏ ତାଙ୍କର ତାପରେ ବୈଠକ ହୁଏ ସେମାନଙ୍କର ମୁରବିମାନଙ୍କ ମଧ୍ୟରେ ବୈଠକ ହୁଏ ଯଦି ସେମାନଙ୍କର ପସନ୍ଦ ହୁଏ ତା'ପରେ ସେମାନଙ୍କର କଥା ଆଗକୁ ବଢ଼େ ଏମିତି ଭାବରେ ସେମାନେ ଆୟୋଜନ କରନ୍ତି ଏବଂ ପ୍ରଥମ ସାକ୍ଷାତ ସେମାନେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ସମୟ ଧାର୍ଯ୍ୟ କରିଥାନ୍ତି ଏବଂ ସେଠାରେ ତାଙ୍କର ମୁଖ୍ୟ ଯେଉଁ ଯେଉଁମାନେ ସାମିଲ ହେବାର ଥାଏ ସେଇ ପଦ୍ଧତିରେ ସେମାନେ ଦେଖା ସାକ୍ଷାତ କରି ତାଙ୍କର ବୈଠକ କରନ୍ତି ଏବଂ ବୈଠକ ସମୟରେ କଥାବାର୍ତ୍ତା ହୁଅନ୍ତି ଏବଂ ଖାଇବା ପିଇବା ମଧ୍ୟ ହୁଏ ଯେଉଁ ଯେଉଁ ପକ୍ଷରେ ଯେଉଁ ଜାଗାରେ ବୈଠକଟି ଅନୁଷ୍ଠିତ ହୁଏ ସେମାନେ ଖାଇବା ପିଇବା ମଧ୍ୟ ବୁଝନ୍ତି ଏବଂ ବୈଠକ ଭଲରେ ହୁଏ